ପିଲାମାନେ ଯଦି କ୍ରିକେଟ୍ ଖେଲିବ କ୍ରିକେଟ୍ ଖେଳଟା ଭଲ ଖେଲ କ୍ରିକେଟ୍ ଖେଳରେ ତାଙ୍କର ଭବିଷ୍ୟତ ଉଜ୍ଜଲ ହେବ କ୍ରିକେଟ୍ ଖେଳଟା ଖେଳିଲେ ସବୁବେଲେ ଭଲ ଥିବ ଭାଇ ବ ଦେହ ଭଲ ଥିବ

ଆପଣଙ୍କର ସେ ହକି ଖେଲ ହକି ଖେଲ ବି ଭଲ ଖେଲ ସେଇସବୁ ଖେଲ ଏକା ପିଲାମାନଙ୍କର ଖେଲିବା ଉଚିତ୍ କାହିଁକି ନା ଖେଲଟା ପିଲାମାନଙ୍କର ସବୁଠୁ ଭଲ ଜିନିଷ ଫୁଟବଲ୍ ଖେଲ ଏଇ ଖେଲ ବି ଭଲ ଖେଲ ଧାଇଁଲେ ପିଲାମାନଙ୍କର ଶରୀର ସୁସ୍ଥ ଥିବ ସବୁବେଲେ ଶରୀର ଖୁଲିବ ଦେହ ଗୋର ସବୁ ଫିଟ୍ଫାଟ୍ ଥିବ କାହିଁକିନା ଖେଲଟା ସବୁବେଲେ ଭଲ ଖେଳିଲେ ପିଲାମାନେ ସବୁବେଲେ ସୁସ୍ଥ ଥିବ କାହିଁ ସୁସ୍ଥ ଥିବାର ଉପାୟ ହେଲା ଧାଇଁବାର ଅଛି ବୁଲିବାର ଅଛି ଚାଲିବାର ଅଛି ଖେଲଟା ହିଁ ଭଲ ପିଲାମାନେ ସବୁବେଲେ ଯଦି ଖେଲିବ ପିଲାମାନଙ୍କର ଦେହ ଭଲ ଥିବ ମନ ବି ଭଲ ଥିବ କୁଚି ଖେଲ କୁଚି ଖେଲ ବି ଭଲ ପିଲା ହେଉ କି ଝିଅ ହେଉ କୁଚି ଖେଲଟା ଖେଲିଲେ ସବୁବେଲେ ଭଲ